ଷୋହଳ ତିନି ଦୁଇ ହଜାର ଅଠର ଏକୋଇଶ ତିନି ଦୁଇ ହଜାର ଏକୋଇଶ ପଚିଶ ପାଞ୍ଚ ଦୁଇ ହଜାର ବାଇଶ ଛବିଶ ଆଠ ଦୁଇ ହଜାର ଚବିଶ ଅଠେଇଶ ତିନି ଦୁଇ ହଜାର ବାଇଶ